ମୁଁ ଆମ ଘରେ ବହୁତ ସୁନ୍ଦର ଭାବରେ ରୋଷେଇ କରିଥାଏ ମୋ ପରି ଅନ୍ୟ କେହି ବି କରି ପାରନ୍ତି ନାହିଁ ତା ସହିତ ଆମ ଗାଁରେ ଅନ୍ୟ ଲୋକମାନେ ରୋଷେଇ କରିବା ବଦଳରେ ମୋର ଭିନ୍ନ ଧରଣର ହୋଇଥାଏ ଏବଂ ବହୁତ ସୁନ୍ଦର ଭାବରେ ମଧ୍ୟ ରୋଷେଇ କରିଥାଏ ଯଦ୍ଦ୍ଵାରା କି ଡାଲମା ପ୍ରସ୍ତୁତ କଲା ସମୟରେ ପ୍ରଥମେ ପାଣି ଗରମ ହେବା ପରେ ପରିବା ପକାଇ ଥାଏ ତାପରେ ମୁଁ ଡାଲିଟା ପକେଇ ଥାଏ ଯଦ୍ଦ୍ଵାରା କି ଡାଲି ଫାଳ ଫାଳ ହୋଇ ରହିଥାଏ ଏବଂ ବିଳେଇ ଯାଇ ନଥାଏ ସେଥିପାଇଁ ଅଧିକ ସ୍ଵାଦିଷ୍ଟ ଯୁକ୍ତ ହେଇଥାଏ ସେଥିପାଇଁ ମୋତେ ମୁଁ ଅଧିକ ଇମ୍ପୃଭ ହୋଇ ପାରିଛି ରୋଷେଇ ମାଧ୍ୟମ ରେ